ଡ୍ରାଇଭର ଭାଇ ଗୋଟେ କଲ୍ ଥିଲା ଆପଣଙ୍କ ପାଖକୁ ଆପଣ ଟିକେ ଗୋଟେ ଯଜ୍ଞ ହେବ ଆମର ଆୟ ଆଳତୀରେ ଆସିକି ଟିକେ ଆମକୁ ନେଇକି ସେଇଠି ପହଞ୍ଚାଇଦେବେ ଏବଂ ଆମର କାମ ସରିଲା ପରେ ଆମେ ଆପଣଙ୍କୁ ଫୋନ୍ କରିବୁ ଆପଣ ଆସିକି ଆମକୁ ଆମ ଜାଗାରେ ପହଞ୍ଚାଇଦେବେ ଆଉ କିଛି ସମୟ ଘଣ୍ଟେ ଦୁଇ ଘଣ୍ଟା ପରେ ଆମର ଯଜ୍ଞ ସରିବ ସେ ଜାଗା ସରିଲା ପରେ ଆପଣ ଆମକୁ ସେ ଜାଗାର ଠିକଣା ଦବୁ ଆପଣ ଯାଇକି ଆମକୁ ନେଇଆସିବେ ଆଉ ଆମର ଭାଇ ସେ ଜାଗାରୁ ଆମର ଏବେ କାମ ସରି ଗଲାଣି ଆମେ କିଛି ଆସୁବିଧା କାରଣବଶତଃ ସେ ଜାଗାରୁ ପଳେଇ ଆସିକି ଆମେ ବେଲସୁନ୍ଦରରେ ଠିଆ ହୋଇଛୁ ଆପଣ ଟିକେ ଦୟା କରି ସେ ଯାଗାକୁ ଆସି କି ଆମକୁ ନେଇ ଗଲେ ଭଲ ହୁଅନ୍ତା ଆପଣ ଯେଉଁ କେଉଁ ଯେଉଁ ଜାଗାର ଠିକଣା ଦେଇଥିନି ସେ ଠିକଣାଟା ଆମର ଭୁଲ ଥିଲା ସେ ଜାଗାରେ ଟିକେ ଅସୁବିଧା ହେଇଗଲା ସେଇଠି ଆମେ ପଲେଇ ଆସିଛୁ ପଳେଇ ଆସିକିରି ବେଲସୁନ୍ଦରରେ ଠିଆ ହେଇଛୁ ବେଲସୁନ୍ଦରର ପୁରା ରାସ୍ତା ଉପରେ ଆମେ ଠିଆ ହେଇଛୁ ଆପଣ ଦୟାକରି ଏଠିକି ଟିକେ ଆସନ୍ତୁ ଆପଣଙ୍କୁ ଅନୁରୋଧ କରୁଛି ଆପଣ ଆସିକି ଟିକେ ଆମକୁ ନେଇ ଯାଆନ୍ତୁ ସେ ଜାଗା ଉପୁରୁ